ଆମର ମୟୁରଭଞ୍ଜରେ ଇନକମ୍ କରିବା ପାଇଁ ସେମିତି ସୁବିଧା ନାହିଁ ବଡ଼ ଲୋକମାନେ ବି କାମ କରୁଛନ୍ତି ଛୋଟ ପିଲାମାନେ ବି କାମ କରୁଛନ୍ତି ଛୋଟ ପିଲାମାନେ ଦୋକାନରେ ରହି କାମ କରୁଛନ୍ତି କିଏ ଗ୍ୟାରେଜ୍ରେ କାମ କରୁଛନ୍ତି କିଏ ଶାଢ଼ୀ ଦୋକାନରେ କାମ କରୁଛନ୍ତି କିଏ ହୋଟେଲ୍ରେ କାମ କରୁଛନ୍ତି

ଘରର ପରିସ୍ଥିତିକୁ ନେଇ ଛୋଟ ପିଲାମାନେ କାମ କରୁଛନ୍ତି ନହେଲେ ଘରର ପରିସ୍ଥିତି ଭଲ ଥିଲେ ସେମାନେ କାମ କରିବା ପାଇଁ ତାଙ୍କର ଯାଇନଥାନ୍ତି ଛୋଟ ପିଲାମାନେ କାମ କରିବା ପାଇଁ ବାଧ୍ୟ ହେଉଛନ୍ତି ଆମେ ଘର ଲୋକମାନେ ବି କାମ କରାଇବା ପାଇଁ ବି ଛୋଟ ପିଲାମାନଙ୍କୁ ଚାହୁଁନାହୁଁ କିନ୍ତୁ ଘରର ପରିସ୍ଥିତି ଖରାପ ଥିବାରୁ ସେମାନେ କାମ କରିବା ପାଇଁ ବାଧ୍ୟ ହେଉଛନ୍ତି କିଏ ରାସ୍ତା କାମ କରୁଛି କିଏ ହୋଟେଲ୍ରେ ରହି କାମ କରୁଛି ତ କିଏ ଗ୍ୟାରେଜ୍ରେ ରହି କାମ କରୁଛି କି କିଏ ଶ୍ରମିକ ଶିଶୁ ଶ୍ରମିକ ଭାବରେ କାମ କରୁଛି ସରକାର ଏମାନଙ୍କ ପ୍ରତି ଧ୍ୟାନ ଦେବା ଆବଶ୍ୟକ ଆମକୁ ଯଦି ସେମିତି ସୁବିଧା ମିଳିବ ତାହେଲେ ଆମେ ବି ପିଲାମାନଙ୍କୁ କାମ କରିବା ପାଇଁ ବାଧ୍ୟ କରିବୁ ନାହିଁ